ମୁଁ ଆମ ଘରେ ଗୋଟେ ବଗିଚା ରହିଛି ବଡ଼ ବଗିଚାଟେ ଆ ମୁଁ ସେ ବଗିଚାରେ ବି କାମ କରେ ଯାଇକି ବଗିଚାରେ ବିଭିନ୍ନ ପନିପରିବା ଗଛ ଫୁଲଗଛ ଆଉ ବଡ଼ ବଡ଼ ଗଛ ଲଗାଉ ଛାଇ ପ୍ରଦାନ କରେ ସେ ଗଛ ଆଉ ମୋ ସହିତ ମୋ ବାପା ମୋ ମାଆ ଆଉ ମୋ ଭାଇ ବି ଏ ବଗିଚାରେ କାମ କରିବାକୁ ବହୁତ ଭଲପାଆନ୍ତି ମୁଁ ବଗିଚାର କାମ କରେ ଆ ଯେତେବେଳେ ବି ମୁଁ ଘରେ ନରୁହେ ବଗିଚାରେ କାମ ଯାଇକି ସେମାନେ ତୁଲାଇଥାନ୍ତି ଆଉ ବଗିଚାରେ ବିଭିନ୍ନ ଯେଉଁସବୁ ଗଛ ରହିଛି ସେମାନଙ୍କ ଯାଇକି ପାଣି ଦିଅନ୍ତି ଆମେ ପ୍ରାକୃତିକ ସାର ବି ଗୋବର ଖତ ହେଉ ତାକୁ ସବୁ ଦେଉ ଗଛ ବଢ଼ିବାପାଇଁ ମୁଁ ଏଥିରେ ରାସାୟନିକ ସାର ବି ବ୍ୟବହାର ଆମେ କରୁନା ବେଶୀ କାରଣ ରାସାୟନିକ ସାର ବ୍ୟବହାର କଲେ ପରିବାଗୁଡ଼ିକ ସିନା ପୋକ ମୁକ୍ତ ହେବ କିନ୍ତୁ ଦେହ ପାଇଁ ହାନିକାରକ ତେଣୁକରି ଆମେ ବଗିଚାରେ ଆଉ ପ୍ରାକୃତିକ ସବୁ ଜିନିଷର ପ୍ରୟୋଗ କରୁ ସେଠି ବଗିଚାରେ ପାଣି ପାଇଁ ସବୁ ହିଡ଼ କାଟୁ ଆଉ ଭଲସେ ପାଣି ଦେଉ ସକାଳେ ସନ୍ଧ୍ୟାରେ ଯାଇକି ଆଉ ବଗିଚାରେ ବିଭିନ୍ନ ବଡ଼ ବଡ଼ ଗଛ ଲଗାଇଥାଉ ଯେମିତି ଚାକୁଣ୍ଡା ଗଛ ହେଲା ସେସବୁ ଛାଇ ପ୍ରଦାନ କରେ ଆଉ ଆମେ ତାକୁ କାଟିକି ବି କଥା ଜାଳ ଭାବେ ବ୍ୟବହାର କରୁ ଆଉ ବିଭିନ୍ନ ଫୁଲ ବି ଲଗାଇଛୁ ଆଉ ଫୁଲ ତାକୁ ଘରେ ଆମେ ଠାକୁରଙ୍କ ପାଖରେ ଲଗାଉ ଅତ୍ୟ ଅବଶିଷ୍ଟ ଫୁଲକୁ ଆମେ ଲୋକମାନେ ଆସି କହିଲେ ଆମେ ତାକୁ ବିକ୍ରି କରିଥାଉ ଆଉ ପନିପରିବା ବି ଆମକୁ ଦୋକାନରୁ କିଣିବାକୁ ପଡ଼େନାହିଁ ଆମେ ସେଇ ବଗିଚାରେ ଯେଉଁ ପନିପରିବା ସବୁ ହୁଏ ତାକୁ ବ୍ୟବହାର କରୁ ଲୋକମାନେ ବି ପନିପରିବା ପାଇଁ କହିଲେ ଆମେ ତାଙ୍କୁ ସୁଲଭ ମୂଲ୍ୟରେ ବିକ୍ରି କରୁ ସୁଷମ ପନିପରିବା ତାଜା ତାଜା ପନିପରିବା ସବୁ ଆମ ବଗିଚାରେ ହୋଇଥାଏ ନାନା ରଙ୍ଗର ପ୍ରଜାପତି ଆସି ଆମ ଫୁଲ ବଗିଚାରେ ବସନ୍ତି ବହୁତ ସୁନ୍ଦର ଲାଗେ ଆମର ସେ ବଗିଚା ଆଉ ବିଭିନ୍ନ ଗଛରେ ପୂରା ଭରପୁର ଆମ ବଗିଚା ଫୁଲ ଫଳ ସେ ବହୁତ ଦେଖିବାକୁ ଦୂରରୁ ଭଲଲାଗେ ଉଁ ଆମ ଘର ପାଖରେ ଥିବା ଅନ୍ୟ ଲୋକମାନେ ବି ବଗିଚାରେ ଆସିକି ସନ୍ଧ୍ୟାବେଳେ ବସନ୍ତି ଶାନ୍ତି ପାଆନ୍ତି ସେ ସୁଲୁସଲିଆ ପବନର ବେଗରେ ବହୁତ ଭଲଲାଗେ ଦେଖିବାକୁ ଆଉ